ଆଗରୁ ତ ଓଆର୍ଏସ୍ର ସୁବିଧା ନଥିଲା ଏବେ ସବୁ ଘରେ ଘରେ ଓ ଆର୍ ଏସ୍ ଆଶାଦିଦି ମାନେ ଦେଇଯାଉଛନ୍ତି ତ ଘରେ ସମସ୍ତଙ୍କ ଘରେ ଓ ଆର୍ ଏସ୍ ଆଭେଲେବଲ୍ ଅଛି ତ ଘରୋଇ ଉପଚାର ଆମେ ଝାଡ଼ା ହେଲେ କରୁ ଛୋଟ ଛୁଆ କି ବଡ଼ମାନେ ଡାଳିମ୍ବ ରସ ଆମେ ବ୍ୟବହାର କରିଥାଉ ପ୍ରଥମେ ଓ ଆର୍ ଏସ୍ ପାଣି ତ ପିଇଥାଉ ଡାଳିମ୍ବ ରସ ବ୍ୟବହାର କରୁ ହର୍ତ୍ତିକ୍ ମହୁ ତାକୁ ମଧ୍ୟ ଆମେ ବ୍ୟବହାର କରିଥାଉ ଆଉ ସଫିସିଏଣ୍ଟ ପାଣି ମଧ୍ୟ ଆମେ ପିଇଥାଉ